ମୁଁ ବ୍ଲକ୍ ଅଫିସର ଗୋଷ୍ଠୀ ପାଇଁ ଗୋଟେ ଦିନ ମାନେ ରୋଷେଇ କରିଥିଲି ସେଇ ରୋଷେଇରେ ଭାତ ଡାଲମା ଆଉ ଘାଣ୍ଟ ତରକାରୀ ହେଇଥିଲା ଘାଣ୍ଟ ତରକାରୀ ଭଲ ହେଇଥିଲା ସମସ୍ତେ ଖାଇକି ଖୁସି ହେଲେ ଆଉ କହିଲେ ରୋଷେଇଟା କିଏ କଲା ରୋଷେଇଟା ତ ବଢ଼ିଆ ହେଲା ସେ ରୋଷେଇ ଖାଇକି ସମସ୍ତେ ଖୁସି ହେଇ ମୋତେ ମୋତେ କହିଲେ ସେଇ ମନ୍ଦିରରେ ସେଦିନ ଆଉ ଗୋଟେ ଦିନ ଭୋଜି ହେବ ସେଇ ଭୋଜିରେ ଆପଣ କି ରୋଷେଇ କରିବେ ମୁଁ କହିଲି ହଁ ଠିକ୍ ଅଛି ମନ୍ଦିରରେ ବି ରୋଷେଇ କରିବି ରୋଷେଇ ଖାଇକି ସମସ୍ତଙ୍କୁ ମନ ଭଲ ଲାଗିଲା ତେଣୁ ମୁଁ ସେ ଡାଲମା ଭାତ ଆଉ ଘାଣ୍ଟ ତରକାରୀ କଲି ସମସ୍ତେ ଖାଇଁକି ଖୁସି ହେଲେ ଆଉ ରୋଷେଇରେ ମୁଁ ସେ ଡାଲମା ଭାତରେ ଡାଲମା ଭାତ ସରୁ ଚାଉଲର ଭାତ ହେଲା ଆଉ ଘାଣ୍ଟ ତରକାରୀରେ ସବୁ ପନିପରିବା ଆମେ ସେଇକି ଘାଣ୍ଟ ତରକାରୀ କଲି ରୋଷେଇଟା ଭଲ ହେଲା ତେଲ ମସଲା ଦେଇକି କଲି ଭଲ ଲାଗିଲା ଅ ହଁ ସମସ୍ତେ ଖାଇକି ଖୁସି ହେଲେ ସେଇଟା ଶୁଣିକି ମୋତେ ବି ଖୁସି ଲାଗିଲା ଏମିତି ରୋଷେଇ କଲେ ସିନା ଭଲ ଆଉ ରୋଷେଇ ପା ମୋତେ ସମସ୍ତେ କହିଲେ ରୋଷେଇ ଯୋଗୁଁ ରୋଷେଇରେ କ'ଣ କ'ଣ ଦିଆହବ ମୁଁ କହିଲି ପନିପରିବା ନେଇ ଆସ ଆଉ କାନ୍ଦୁଲ ଡାଲି ଦେଇକି ଡାଲମା ହବ ଏସବୁ କରିକି ମୁଁ ରୋଷେଇ କଲି